ହଁ ହ୍ୟାଲୋ ହଁ ମ୍ୟାଡ଼ାମ୍ କ'ଣ କହୁଛ ସେଠିକି ଯିବା ନା କ'ଣ ହଁ ଆମକୁ ତ ନିମନ୍ତ୍ରଣ ଆସିଛି ଆମେ ବି ସେଠିକି ଯିବୁ ଆଉ ହଁ ସେ ମନ୍ଦିରରେ ବହୁତ କେତେ ଆଡ଼ ଲୋକ ଆସିଥବେ ଆଉ ଡକେଇଛନ୍ତି ଆଉ କାହିଁକି ମିସ୍ କରିବା ହଁ ମନ୍ଦିର ପ୍ରତିଷ୍ଠା ହେଲେ ଯିବା ଆଉ ନିମନ୍ତ୍ରଣ ଦେଇଛନ୍ତି ଯିବା ଯାଇକିନି ଯୋଗଦାନ କରିବା ସେଠି ମି କେତେ ତାରିଖରେ ହଉ ମୁଁ ବି ଯ ଯିବି ସେଇ ପ୍ରତିଷ୍ଠା ଠେଇକି ସେଇଠି ବି ଯିବା ଦେଖା ହବା ଆଉ ତୁମେ ଯାଇଥିବ ଆମେ ଯିବୁ ଦେଖା ସାକ୍ଷାତ ହବା ସେଇଠି ଆଉ ହଁ ମିଶିକି ଗଲେ ଆହୁରି ଭଲ